ଆମର ଗାଁରେ ଲୋକମାନେ ଗଳା ଯନ୍ତ୍ରଣା ହେଲେ ବିଭିନ୍ନ ପ୍ରକାର ଉପାୟ ବାଛିଥାନ୍ତି ସେଥିମଧ୍ୟରୁ କିଛି ଲୋକ ଲୁଣ ଏବଂ ପାଣିକୁ ଗରମ କରି କୁଳୁକୁଚା କରିଥାନ୍ତି ଏବଂ ସେଥିରେ ଯଦି ଭଲ ନହୁଏ କିଛି ଲୋକ ଅଦାକୁ ସେମିତି ସେବନ କରିଥାନ୍ତି ଏତିକିରେ ବି ଯଦି ଗଳାର ଯନ୍ତ୍ରଣା ହେଉଥାଏ ଗଳାରେ ଲୁଣକୁ ଶେକ ଦେଇଥାନ୍ତି ଏବଂ ସେତିକିରେ ବି ଯଦି ଭଲ ନହୁଏ ଡାକ୍ତରଖାନାକୁ ଯାଇ ସେମାନେ ଗଳାରୁ ରୋଗରୁ ମୁକ୍ତି ପାଇଥାନ୍ତି